ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ପ୍ରଥମେ ଯୁବପିଢ଼ୀଙ୍କୁ ସଂସ୍କୃତି ବିଷୟରେ ଜଣାଇବାକୁ ପଡ଼ିବ ଐତିହ୍ୟ ବିଷୟରେ ଜଣାଇବାକୁ ପଡ଼ିବ ଏବଂ ପ୍ରତ୍ୟେକ ଐତିହ୍ୟ ଏବଂ ସଂସ୍କୃତିର ବିଜ୍ଞାପନ କରିବାକୁ ପଡ଼ିବ କୌଣସି ପବ୍ଲିକ ଯେଉଁଟାକି ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଜାଗା ମାନଙ୍କରେ ଏବଂ ଏହି ଯେଉଁ ସଂସ୍କୃତିର ଗୁରୁତ୍ୱ କଣ ଐତିହ୍ୟର ଗୁରୁତ୍ୱ କଣ କେଉଁ ଭଳି ଭାବରେ ଆମ ଦେଶ ଏହି ଆମର ସଂସ୍କୃତି ଏବଂ ଐତିହ୍ୟ ଉପରେ ଆଧାରିତ ତାହାକୁ ଯୁବପିଢ଼ୀଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ ଯେମିତିକି ଆଜି କାଲି ଆମେ ଦେଖିଛେ ଯେକୌଣସି ସାଂସ୍କୃତିକ ଜାଗାକୁ ଆମେ ଯିବା କିମ୍ବା କୋଣସି ଐତିହ୍ୟ ଜାଗାକୁ ଯିବା ସେ ଐତିହ୍ୟ ଉପରେ ଆମର କିଛି ନାଁ ଲେଖା ଯାଇଥିବ ପ୍ରଥମେ ଏଥିରୁ ଲୋ ଯୁବପିଢ଼ୀମାନଙ୍କୁ ଦୂରେଇବାର ଅଛି ଏବଂ ଐତିହ୍ୟ କେଉଁ ମାନେ କରିଥିଲେ କେଉଁ କେଉଁ ରାଜାମାନେ କରିଥିଲେ ସେମାନଙ୍କର ଅବଦାନ କଣ ଥିଲା ଆମର ଦେଶକୁ ହେଉ ରାଜ୍ୟକୁ ହେଉ ଏ ଗୁଡ଼ାକୁ ଯୁବପିଢ଼ୀଙ୍କୁ ବୁଝାଇ ପାରିଲେ ଏବଂ ପ୍ରତ୍ୟେକ ଐତିହ୍ୟକୁ ଆମେ ଯଦି ସଂରକ୍ଷଣ କରି ରଖିପାରିବା ତାହେଲେ ଆମର ନୂଆ ଯୁବପିଢ଼ୀ ଏଥିପ୍ରତି ଆଗ୍ରହ ଦେବେ